ପଙ୍ଖା ଗୁଟେ ତାର୍ ମାନେ ଆମକୁ ଆମର୍ ଘର୍ କେ ଦରକାର୍ ଥିଲା ଆମେ ଯେ ତାର୍ ମାନେ ମଛଡ଼ ବଚବାର୍ ଲାଗି ତାର୍ ମାନେ ଖରା ମାସେ ତାର୍ ମାନେ ଝାଲ ଝୁଲି ଦେଶୀ ବହତ ଗରମ ହେସି ସେ ସବୁ ନୁ ବଚବାର୍ ଲାଗି ଆମକୁ ଗୁଟେ ତାର୍ ମାନେ ପଙ୍ଖା ଟେ ଲାଗୁଥିଲା ଯେନ୍ତା ଫ୍ୟାନ୍ ବୋଲସୁ ଟିଭି ଦେଖଲା ବେଲେ ମୁଇଁ ଦେଖଲି ଯେ ତାର୍ ମାନେ ଏଡ଼ଭାଟାଇଜ୍ ଦି ଫିଲିପି କମ୍ପାନୀର ଗୁଟେ ଦେଖୁଥିଲା ଫ୍ୟାନ୍ ନିଅ ଏନ୍ତା ସେନ୍ତା ବହୁତ ଭଲ୍ ଅଛି ସେନ୍ତା ବୋଲି କହୁଥିଲେ ଆର୍ ମୁଇଁ ଯେତେବେଲେ ଆଣଲି ଗନି ମାର୍କେଟେ ଗଲି ଆର୍ ଆଣଲି ଆର୍ ମୁଇଁ ଆରମ୍ ସେ ଚଲାନି ଦୁଇ ତିନି ତକ ଚଲାନି ତା ପରେ ଦିନେ କାମ୍ ଦାମ୍ ନୁ ଆସିକରି ମେ ଯେତେବେଲେ ପଙ୍ଖା ଚଲାଏ ବୋଲଥିଲି ସେ ପଙ୍ଖା ଟା ଆର୍ କେନ୍ଦିରିଲା ନାଇଁ କାଣା ହେଲା ଯେ ମୁଇଁ ବି ନାଇ ଜାନି ପାଇଲି ଆରୁ ବହୁତ ଚେଷ୍ଟା କଲି ଚଲାବାର୍ ଲାଗି ନାଇଁ ପାରିଲି ଚଲେଇ ସବୁଆଡ଼େ ସବୁ ଖୁଲିକରି ବି ଦେଖନି କିଛି ତାର୍ ମାନେ ସୁବିଧା ନାଇଁ ହେଲା ଆର୍ ସେମି ହତାଶି କରି ଅଛି ଏଇଟା ଆରୁ ଭଲ୍ କମ୍ପାନୀ ବୋଲି ମୁଇଁ ଆନିଥିଲି ହେଟା ମୁଇଁ ଫସି ଯାଇଛେ କେନ୍ତା ହବା କେନ୍ତା ନାଇଁ